ଖେଳ ହେଉଛି ଯେମିତି ଚେସ୍ କ୍ୟାରମ୍ ଲୁଡ଼ୋ ବସିକି ଯେମିତି ଖେଳନ୍ତି ସେଇଗୁଡ଼ିକ ଭଲ ସ୍ଥିର ସ୍ଥିର ଭାବରେ ବସିକି ସେଇଗୁଡ଼ା ଖେଳି ପାରିବା ଏବଂ କ୍ୟାରମ୍ କ୍ୟାରମ୍ ବସିକି ଖେଳି ହେବ ଚେସ୍ ବସିକି ଖେଳି ହେବ ଏବଂ ଲୁଡ଼ୋ ମଧ୍ୟ ବସିକି ଖେଳି ହେବ ଅଲଗା ଖେଳ ଯେପରି ଫୁଟବଲ୍ କ୍ରିକେଟ ଏଗୁଡ଼ିକ ଦୌଡ଼ା ଦୌଡ଼ି ସ୍ଥିର ଭାବରେ ନ ବସିକି ଚଳପ୍ରଚଳ କରିକି ଖେଳିବାକୁ ପଡ଼େ ଏକ ଭଲ ଖେଳ ସବୁବେଳେ ବସିକି ହିଁ ଖେଳାଯାଏ ଏବଂ ମାଇଣ୍ଡ ସେଟଅପ୍ ଠିକ୍ କରିକି ସେଇ ଖେଳଟା ଖେଳାଯାଏ ଯାହା ହେଉଛି ଚେସ୍ କ୍ୟାରମ୍ ଲୁଡ଼ୋ ଏଇ ସବୁ ଖେଳ ଏଗୁଡ଼ିକ ବସିକି ସ୍ଥିର ଭାବରେ ଚିନ୍ତାକରିକି ଖେଳାଯାଏ